ଆମ ଅଞ୍ଚଳରେ ଖେଳ ପଡ଼ିଆ ବା ଖେଳ ଷ୍ଟାଡ଼ିଅମ୍ କରକୁଣ୍ଡା ବ୍ଲକରେ ଉପସ୍ଥିତ ଅଛି ଯାହାକୁ ଆମକୁ ବର୍ଷକୁ ମାସକୁ ଆମକୁ ଡକା ହେଉଛି ଯେଉଁଠି ଆମର କ୍ରିକେଟ୍ ଖେଳ ହକି ଖେଳ ଫୁଟବଲ୍ ଖେଲ ଇତ୍ୟାଦି ଆୟୋଜନ ହେଉଛି ଏହାପରେ ସାର୍ମାନେ ବି ରହୁଛନ୍ତି କେମିତି ଖେଲିବା ବା କେମିତି ଖେଲାଯାଏ ସେ ଖେଳର ନିୟମ ବି ଆମକୁ କହୁଛି ବା ଦେଖାଇବାରେ ସାହାଯ୍ୟ କରୁଛି ଆମର ଯେଉଁ ପି ଟି ସାର୍ମାନେ ବା ପି ଟି ମ୍ୟାଡ଼ାମ୍ମାନେ ଯେଉଁ ରହୁଛନ୍ତି ସେମାନେ ଖେଳାଳି ଏହି ଖେଳ ବର୍ଷକୁ ହେଉଛି ଗୋଟେ ଥର ଦୁଇ ଥର ଯାହାର ଯେମିତି ଇଚ୍ଛା ସେ ଯାଇକି ସେ ଖେଳୁଛି ସେ ଖେଳରେ ପ୍ରତିଯୋଗିତା ନେଉଛି ଏବଂ ଖେଳରେ ଡ୍ରେସ୍ ଫ୍ରେ ଦିଆହେଉଛି ଯେ ଖେଳ ଆମର କେମିତି ଚାଲୁଛି ତାର ପାଇଁ ବି ଡ୍ରେସ୍ ଫ୍ରେସ୍ ସବୁ ଦିଆହେଉଛି ଏବଂ ଖେଳରେ ଯେଉଁ ସାମଗ୍ରୀ ଯେଉଁ ଦରକାର ଏହାସବୁ ଆମର ଏଠି ଅଛି କାରଣ ଖେଳ ଆମ ଯେହେତୁ ଖେଳ ବା ଫୁଟବଲ୍ ଖେଳ ପ୍ରଥମତଃ ତାହା ହାଫ ପ୍ୟାଣ୍ଟ ପିନ୍ଧିକିନା ଖେଳାଯାଏ ଏବଂ ସେଥିପାଇଁ ସେ ହାଫ୍ ପ୍ୟାଣ୍ଟ୍ ବି ସେଇଠି ଦିଆହେଉଛି କ୍ରିକେଟ୍ ହେ ଯେଉଁ ଗାର୍ଡ଼ ବା ବ୍ୟାଟ୍ ପେଟ ସବୁ ଫୁଟବଲ୍ ଯେଉଁ ନେଟ୍ ବଲ୍ ସବୁ ଆମକୁ ବର୍ଷକୁ ଦିଆଯାଉଛି ଆମେ ସୋରେ ଖେଳୁଛୁ ଆମର ସେଠି ବ୍ଲକ୍ ଅଛି ଆମ ବ୍ଲକରେ ସବୁ ସୁବିଧା ବି ବ୍ଲକ୍ ଫିଲ୍ଡରେ ବା ଖେଲା ପଡ଼ିିଆର ସବୁ ପ୍ରକାର ସୁବିଧା ଅଛି